ଟ୍ରେକିଂ ଗ୍ରୁପ ସହିତ ପ୍ରତିଦିନ ଦୈନନ୍ଦିନ ଜୀବନରେ ଆମେ ଜଡ଼ିତ ରହିଛୁ ଏବଂ ଆମେ ପରବର୍ତ୍ତୀ ସମୟରେ ବିଭିନ୍ନ ଟ୍ରେକକୁ ଯିବାକୁ ମଧ୍ୟ ଚେଷ୍ଟା କରୁଛୁ ତେଣୁ ଯେହେତୁ ସମସ୍ତଙ୍କ ସହିତ ମିଳିମିଶି ଆମେ ଚଳିବାକୁ ଚାହୁଁଛୁ ଏ ଯେଉଁ ଇୟେ ଭାଇଚାରା ସମ୍ପର୍କ ସହିତ ଆମେ ଜଡିତ ଆମ ଧର୍ମ ସଂସ୍କୃତି ଦେଶ ଏହିଭଳି ଚଳଣି ଚାଲିଥିବାରୁ ଆମେ ଅପେକ୍ଷା କରିଛୁ ଯାହା ଫଳରେ ସେ ଟ୍ରେକିଂ ଗ୍ରୁପରେ ମିଶିକରି ସମସ୍ତଙ୍କ ସହିତ ମିଳିମିଶି ଚଳିବା ପାଇଁ ଆମେ ନିଜକୁ ଧନ୍ୟ ମନେ କରୁ